ଚାରି ଫ୍ରେବୃଆରୀ ଉଣେଇଶହ ପଞ୍ଚାନବେ ତିନି ଜୁନ୍ ଉଣେଇଶହ ଅନେଶତ ଅଠର ମେ' ଦୁଇ ହଜାର ପାଞ୍ଚ କୋଡ଼ିଏ ଅଗଷ୍ଟ ଦୁଇ ହାଜର ସତର ବାଇଶ ଫ୍ରେବୃଆରି ଦୁଇ ହାଜର ତେଇଶ